ଆମର ଓଡ଼ିଆ ଭାଷା କହିଲେ ଓଡ଼ିଆ ଭାଷା ଆମର ବହୁତ ଇଏ ପରିବର୍ତ୍ତନ ହୋଇଗଲାଣି ଯେମିତିକି ଆମର ଆଗରୁ ବହୁତ ପୁରୁଣା ଲୋକ ଥିଲେ ଯେ ଆମର ସ୍ୱାଧୀନତା ସଂଗ୍ରାମୀ ହୁଅନ୍ତୁ କି ଯେକୌଣସି ଆମର କବି ହୁଅନ୍ତୁ ଯାହାବି ପୁରୁଣା ଜିନିଷ ଥିଲା ଏବେ ସବୁ ଆମର ସେ ଟାଇପର ଜିନିଷ ନାହିଁ ଆମର ଯେତିକି ବି ଜିନିଷ ଡେଭଲପମେଣ୍ଟ ହୋଇ ହୋଇ ଚାଲୁଛି ଏ ସେଗୁଡ଼ାକ ସବୁ ଆମର ଓଡ଼ିଆ ଭାଷା ମାନେ ଧୀରେ ଧୀରେ କମି କମି ଯିବାକୁ ଲାଗିଲାଣି ଯେପରିକି ଆମର ଏବେ ଓଡ଼ିଆ ଗଭର୍ଣ୍ଣମେଣ୍ଟ ସ୍କୁଲରେ ବି ଆମର ଓଡ଼ିଆ ମିଡ଼ିଅମରେ ଆମର ଗଭର୍ଣ୍ଣମେଣ୍ଟ ଥାଇକି ବି ଆମେ ପିଲାମାନଙ୍କୁ ଇଂଲିଶ ମିଡ଼ିଅମରେ ପଢ଼ଉଛନ୍ତି ଓଡ଼ିଶା ଓଡ଼ିଆ ପିଲାମାନେ ଆମର ଗଭର୍ଣ୍ଣମେଣ୍ଟର ଚାକିରୀ କରିବାକୁ ଚାହୁଁଛନ୍ତି କିନ୍ତୁ ଆମ ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢ଼ଉନାହାନ୍ତି ଏହି ଟାଇପର ଆମର ସବୁ ଓଡ଼ିଆ ଭାଷା କୁହା ପିଲା ଆମର ସବୁ ଭୁଲିଗଲେଣି ଆଉ ସଂସ୍କୃତି କହିଲେ ବି ଆମର ଓଡ଼ିଆ ଲାଙ୍ଗୁଏଜଟା କମ ୟୁଜ କରୁଛନ୍ତି ଇଂଲିଶ ଲାଙ୍ଗୁଏଜଟା ବେଶୀ ଆମର ପ୍ରାୟୋରିଟି ଦେଉଛନ୍ତି ଏଇ ଟାଇପରେ ଆମର ସବୁ ଜିନିଷ ଚେଞ୍ଜ ହୋଇଚାଲୁଛି ଆଉ ପିନ୍ଧା ପିନ୍ଧି କପଡ଼ା ବିଷୟରେ ବି କହିଲେ ଆମର ପୋଷାକ ବିଷୟରେ କହିଲେ ଆମର ପୋଷାକ ଆଗରୁ ଯାହା ଥିଲା ବି ବହୁତ ଫ୍ୟାସନ ଗୁଡ଼ାକ ଆସିକି ଆମର ଓଡ଼ିଆ ସଂସ୍କୃତିକୁ ବହୁତ ତଳେ ରଖିଦେଉଛି ଏହି ଟାଇପର ଆମର ପରିବର୍ତ୍ତନ ଗୁଡ଼ିକ ଆମର ଲକ୍ଷ୍ୟ କରୁଛୁ ଆମେ ଏହିସବୁ ଜିନିଷ ଗୁଡ଼ିକ ଆଉ